ମୁଁ ବହୁତ ଗୁଡ଼ିଏ ଖେଳ ଖେଳିଛି ମୋତେ ସେଥିମଧ୍ୟରୁ କ୍ରିକେଟ୍ ଖେଳ ଟି ଭଲ ଲାଗିଥିଲା ଯେହେତୁ ଏଥିରେ ଅଧିକାଂଶ ଚାନ୍ସ ଥାଉଛି ଯେ ଶେଷ ମୁଭମେଣ୍ଟରେ ଶେଷ ଟାଇମ୍ରେ ବି ଅନ୍ୟ ଜଣେ ଜିତିବାର ଚାନ୍ସ ଥାଉଛି ସେଥିପାଇଁ ମୋତେ କ୍ରିକେଟ୍ ଖେଳ ଟି ବହୁତ ଭଲ ଲାଗିଥିଲା ସେଥିପାଇଁ ମୁଁ କ୍ରିକେଟ୍ ଖେଳ ବି ଖେଳିବା ଷ୍ଟାର୍ଟ କରିଥିଲି ଦେଖିକି ସେଥିରେ ଜଣେ ଲାଷ୍ଟ ଟାଇମ୍ରେ ଖେଳ ଦେଖିବା ମଧ୍ୟରେ ଲାଷ୍ଟ ଟାଇମ୍ରେ ଗୋଟେ ବୋଲର୍ ବି ଆସିକିରି କ୍ରିକେଟ୍ରେ ଜିତାଇ ଯାଇଥିଲା ଟିମ୍କୁ ସେଥିପାଇଁ ମୋତେ ସେଇ କ୍ରିକେଟ୍ ଖେଳ ଟି ଭଲ ଲାଗିଥିଲା ଓ ତା ପରଠୁ ମୁଁ ଆରମ୍ଭ କରିଥିଲି ମୋର କ୍ରିକେଟ୍ ଖେଳ